ମୁଁ ସ୍କୁଲରେ ସାଧାରଣତଃ ଦଶମ ପରୀକ୍ଷାର ଅର୍ଦ୍ଧବାର୍ଷିକ ପରୀକ୍ଷା ଦଶମର ଅର୍ଦ୍ଧବାର୍ଷିକ ପରୀକ୍ଷା ରେ ଗଣିତ ବିଷୟରେ ଭୁଲ କରିଥିଲି ଏବଂ ସେଥିରେ ଯେଉଁ କୋଶ୍ଚି୍ନ୍ ଗୁଡ଼ିକ ଥିଲା ତାକୁ ମୁଁ ଠିକ ସମୟରେ ପଢ଼ିପାରିନଥିଲି ଏବଂ ପରବର୍ତ୍ତୀ ସମୟରେ ବୁଝିବା ସମୟରେ ତାକୁ କରିବାକୁ ମଧ୍ୟ ବହୁତ ସମୟ ଲାଗିଯାଇଥିଲା ଏବଂ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ତ ସାଧାରଣତଃ ବହୁତ ଭୁଲ ଥିଲା ଏବଂ ସେସବୁ ସମ୍ପର୍କରେ ମୁଁ ଜାଣିବା ପରେ ଘରେ ଆସିବାକୁ ଘରେ ଆସିବା ପରେ ମୁଁ ଏହିସବୁ କୋଶ୍ଚି୍ନ୍ କୁ ପୁନର୍ବାର କଲି ଏବଂ ବାରମ୍ବାର ଗଣିତକୁ ପ୍ରତ୍ୟେକ ଦିନ ଦେଖେଇଲି ଏବଂ ସାର୍ ଙ୍କ ଠାରୁ ଯାହା ବି କିଛି ଅସୁବିଧା ହେଉଥିଲା ବୁଝୁଥିଲି ଏବଂ ପ୍ରତ୍ୟେକ ସମୟରେ ସାର୍ ଙ୍କୁ ପଚାରେ କୋଣସି କୋଶ୍ଚି୍ନ୍ ଯଦି ବୁଝି ହେଉନି କିମ୍ବା ଫର୍ମୁଲା ବୁଝିପାରୁନି ତ ସେହି ସମୟରେ ସାର୍ ଙ୍କୁ ପଚାରେ ଏବଂ ସାର୍ ମୋତେ ବହୁତ ଭଲ ଭାବରେ ବୁଝାନ୍ତି ଏବଂ ଗଣିତରେ ପରବର୍ତ୍ତୀ ସମୟରେ ମୁଁ ପରୀକ୍ଷା ଦେବା ସମୟରେ ଗୁରୁତ୍ୱ ରଖେ ପୂର୍ବଦିନ ଏକ ଫର୍ମୂଲାକୁ କିମ୍ବା ଅନେକ ଗୁଡ଼ିଏ ଫର୍ମୁଲାକୁ ଭଲ ଭାବରେ ପଢ଼େ ପ୍ରତ୍ୟେକ ବିଷୟକୁ ମୁଁ ସଂପୂର୍ଣ୍ଣ ଭାବରେ ବୁଝିଥାଏ ଏବଂ ଗଣିତ ପରୀକ୍ଷାକୁ ମୁଁ ସବୁ ପରୀକ୍ଷା ଠାରୁ ଗୁରୁତ୍ୱ ଦେଇଥାଏ କାରଣ ଗଣିତରେ ମୁଁ ଦୁର୍ବଳ ଥାଏ ଏବଂ ଗଣିତ ପରୀକ୍ଷାକୁ ସାଧାରଣତଃ ପିଲାମାନେ ଡରନ୍ତି ଏବଂ ମୁଁ ମଧ୍ୟ ଆଗରୁ ଡରୁଥିଲି ଧୀରେ ଧୀରେ ପ୍ରତ୍ୟେକ ଦିନ ଏହାକୁ ବ୍ୟକ୍ତିଗତ ଭାବେ ପ୍ରାକ୍ଟିସ କଲି ଏବଂ ସାଙ୍ଗମାନଙ୍କ ସହିତ ଏସବୁ ସମ୍ପର୍କରେ କଥା ହେଲି ଏହା ଦ୍ଵାରା କ'ଣ ହେଲା ନା ମୁଁ ଗଣିତକୁ ବହୁତ ଭଲ ଭାବରେ କରିପାରିଲି ଏହିପରି ଭାବରେ ମୁଁ ମୋର ଭୁଲକୁ ଠିକ ଭାବରେ ପରିଚାଳନା କରିପାରିଲି